ମୋ'ର ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ହେଲା ଦୁଇଟି ଗୋଟିଏ ଚାକିରି କରିବା ଆଉ ଗୋଟିଏ ପାଠ ପଢ଼ିବା ଉପରେ ମୋ'ର ଚାକିରି କରିବା ନିଷ୍ପତ୍ତି ହେଲା ମୁଁ ଗୋଟିଏ ଚାକିରିଟେ ଭଲ ଚାକିରିଟିଏ ଖୋଜୁଥିଲି ତା'ପରେ ବାପା ମା'ଙ୍କୁ ଘରେ ସବୁ ମୋ' ନିଷ୍ପତ୍ତି ଜଣାଇଲି ସାଙ୍ଗସାଥି ଭଲ ମନ୍ଦ ସମସ୍ତଙ୍କୁ ପଚାରିଲି ସେ ଲୋକ ଭଲ କି ଖରାପ ଦରମା ଠିକ୍ସେ ଦେବ କି ନାହିଁ ମୁଁ ସେଥିପାଇଁ ସାଙ୍ଗସାଥିଙ୍କୁ ପଚାରିବା ସହିତ ଘର ଲୋକଙ୍କୁ ପଚାରିବା ସହିତ ଗାଁ ଲୋକଙ୍କୁ ବି ମଧ୍ୟ ପଚାରିଲି ଭଲସେ ଭଲ ଚାକିରି ଯେଉଁଠି ଯେଉଁଠି ଗୋଟିଏ ଭଲ ଚାକିରିଟିଏ ମିଳିବ ମୋ'ର ଆଉ ଗୋଟିଏ କାମ ହେଲା ପାଠ ପଢ଼ିବା ଶିକ୍ଷକତା ପାଇଁ ଆବଶ୍ୟକତା ଯେହେତୁ ମୁଁ ପାଠ ପଢ଼ିବା ପାଇଁ ଆଗ୍ରହ ଅଛି ସେ'ଟା ମୁଁ ଏବେ ଚାକିରି ପାଇଁ ଖୁସି ନାହିଁ ମୋ'ର ଆଉ ଟିକିଏ ପାଠ ଅଧିକ ପାଠ ପଢ଼ିବାର ଅଛି ଏବଂ ଆଉ ଆଉ କିଛି କିଛି ଆଗକୁ ଯିବାର ଅଛି ସେଥିପାଇଁ ମୁଁ ଚାକିରି ପ୍ରତି ଖୁସି ନାହିଁ ମୁଁ ଆମ ବା ଘରେ ଘର ଲୋକଙ୍କୁ ଜଣାଇଛି ଆଗକୁ ସାଙ୍ଗସାଥିଙ୍କୁ ବି ମଧ୍ୟ ଜଣାଇଛି ମୋ'ର ଚାକିରି କରିବାରେ ଏବେ ମୁଁ ଖୁସି ନାହିଁ